ମୁଁ ଗୋଟିଏ ନୂଆ ଡ୍ରେସ୍ ସିଲାଇ କରିବା ପାଇଁ ମୋତେ ଚ୍ୟାଲେଞ୍ଜ ହୋଇଥିଲା କାରଣ ମୁଁ ସେ ସିଲାଇ ବିଷୟରେ କିଛି ଜାଣିନଥିଲି ତେଣୁ ମୋ ସାଙ୍ଗ ମୋ ସହିତ ଚ୍ୟାଲେଞ୍ଜ ରଖିଥିଲା ଯେ ମୁଁ ନୂଆ ଡ୍ରେସ୍ ସିଲାଇ କରିବା ପାଇଁ ସେଥିପାଇଁ ମୁଁ ଆମ ପଡ଼ୋଶୀ ଘରେ ଥିବା ଭାଉଜଙ୍କ ପାଖରେ ସିଲାଇ ଶିଖି ନିଜେ ନୂଆ ଡ୍ରେସ୍ ସିଲାଇ କରିଥିଲି ଏବଂ ମୋ ସାଙ୍ଗ ଦେଇଥିବା ଚ୍ୟାଲେଞ୍ଜ ପୁରଣ କରିଥିଲି